ମୁଁ ଘରେ ଭଲ ରୋଷେଇ କରେ ରୋଷେଇ କରେ ମୋ ପୁଅ ଝିଅ ସ୍ୱାମୀ ଶାଶୁ ଶ୍ୱଶୁର ଦିଅର ନଣନ୍ଦ ସମସ୍ତେ ମୋ ରୋଷେଇ ଖାଇବା ପାଇଁ ପସନ୍ଦ କରନ୍ତି ମୁଁ ଚିକେନ ଭଲ କରେ ଚିକେନରେ ଆଗେ କଢ଼ାଇ ବସେ କଢ଼ାଇ ବସାଇ ସାରିଲେ ପିଆଜ ଏତେ ପକାଏ ପିଆଜ ପକାଇକି ମସଲା କଷେ ମସଲା କଷି ସାରିଲା ପରେ ଚିକେନକୁ ପକାଏ ଚିକେନ କଷି ହୋଇ ସାରିଲାଠୁ ତା'ପରେ ପାଣି ଦିଏ ପାଣି ଦେଇକି ପାଣି ଫୁଟିଗଲାଠୁ ଚିକେନ ସିଝି ଗଲାଠୁ ତାକୁ ଗରମ ମସଲା ଦେଇକି ଓହ୍ଲାଏ ଶାଶୁ ଶ୍ୱଶୁର ସମସ୍ତଙ୍କୁ ଖାଇବାକୁ ଦିଏ ମୋ ସ୍ୱାମୀ ମଟନ୍ କିଣିକି ଆଣିକି କରିବା ପାଇଁ କୁହନ୍ତି ମଟନ୍ ତାଙ୍କର ବହୁତ ପସନ୍ଦ ମଟନ୍ କସିକି ତାଙ୍କୁ ଦିଏ ଜି ପୁଅ ମ୍ୟାଗି କହେ କରିବା ପାଇଁ ମ୍ୟାଗି କରିକି ଦିଏ ଝିଅ ସିମେଇ ଖାଇବା ପାଇଁ ବହୁତ ଭଲ ପାଏ ସିମେଇ କରେ ବାରି ଘରେ ଫସଲପାତି କରେ ଫସଲ କରିକି ତାକୁ କଲରା ଶାଗ ଶାଗ ବାଇଗଣ ଟମାଟୋ ଭେଣ୍ଡି ବହୁତ ପନିପରିବା ଚାଷ କରେ ବହୁତ ପାଣି ପୁଣା ଦିଏ ତାକୁ ସାର ପକାଏ ବହୁତ ପରିଶ୍ରମ କରେ ମୋତେ ଏତେ ଖୁସି ଲାଗେ କାମ ଧନ୍ଦା କରିବା ପାଇଁ ମୋତେ ବହୁତ ଭଲ ଲାଗେ ବିକ୍ରି କରେ ବିକ୍ରି କରିକି ଯେଉଁ ପଇସା ଆସେ ତାକୁ ଛୁଆ ପାଠ ପଢ଼ିବାରେ ଲଗାଏ ଦେହ ପା ଖରାପ ହୁଏ ସେଥିପାଇଁ ମେଡ଼ିକାଲ ନିଏ ଏମିତି ପଇସା ପତ୍ର ବହୁତ ଖର୍ଚ୍ଚ କରେ ମୋ ଶାଶୁ ଶ୍ୱଶୁର ମତେ ବହୁତ ଭଲ ପାଆନ୍ତି ମୋ ରୋଷେଇ ଖାଇବା ପାଇଁ ବି ପସନ୍ଦ କରନ୍ତି ଆଉ ମୁଁ ଏମିତିକା ପରିବାର ପାଇଛି ମୋ ଜୀବନରେ ଧନ୍ୟ